ମୁଁ ଗତକାଲି ବଜାରରୁ ଗୋଟିଏ ସାର୍ଟ୍ ନେଇଥିଲି ଯେଉଁ ସାର୍ଟ୍ଟାକି ହେଉଛି ମୁଁ କାଲି ଯେତେବେଳେ ଧୋଇଲି ତାର କଲର୍ ଛାଡ଼ି ଯାଉଛି ତାର ବଟମ୍ଗୁଡ଼ା ବାହାରି ଯାଉଛି ଆଉ ତା ଦେହରୁ ସୁତା ଗୁଡ଼ା ବାହାରି ଯାଉଛି ଯେଉଁଟାକି ଖରାପ ହୋଇଗଲା ସାର୍ଟ୍ଟା ଆଉ ବହୁତ ଖରାପ ସାର୍ଟ୍ଟା ଥିଲା ମଧ୍ୟ ପ୍ରଡ଼କ୍ଟ୍ ଖରାପ ଥିଲା ଯାହାକି ମୁଁ ଚୟନ କରି ଭଲସେ ଆଣିପାରି ନଥିଲି ଯାହା